ନିଜ ମାନ ମୋତେ ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ ମୁଁ ସବୁପ୍ରକାର ରୋଷେଇ କରେ ସକାଳ ଟିଫିନ୍ ପାଖରୁ ଷ୍ଟାର୍ଟ କରିକି ରାତିରେ ବି ଖାଦ୍ୟ ମଧ୍ୟ ମୁଁ ତିଆରି କରେ ମୋତେ ଖାଦ୍ୟ ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ ମୋତେ ସକାଳେ ହେଲେ ଛୁଆଙ୍କ ପାଇଁ ଟିଫିନ୍ କରିବା ପାଇଁ ଚକୁଳି କିମ୍ବା ଅଲଗା କିଛି କରିବା ପାଇଁ ବହୁତ ଭଲ ଲାଗେ ମୋତେ ତରକାରୀ ଶାଗ ଭଜା ମାଛ କିମ୍ବା ମାଂସ କିମ୍ବା ଆଳୁ ଭଜା କରିବା ପାଇଁ ବି ବହୁତ ଭଲ ଲାଗେ ଆମ ଘରେ ସମସ୍ତେ ମିଶିକି ଏକାଠି ରୋଷେଇ କରିକି ଖାଉ ତ ଆମର ଯେ ପିଲାମାନେ ଅଛନ୍ତି ସେମାନେ ଆଳୁ ଭଜା ଖାଇବା ପାଇଁ ବେଶୀ ଭଲ ପାଆନ୍ତି ତ ମୁଁ ଡେଲି ଥରେ ଆଳୁ ଭଜା କରିକି ଦିଏ ତ ଛୁଆମାନେ ସେ ଆଳୁ ଭଜାକୁ ଖାଇଲେ ବହୁତ ଖୁସି ପାଆନ୍ତି ଯାହା ବି ତରକାରୀ କରୁ ଆମେ କିନ୍ତୁ ଆଳୁ ଭଜା ଖାଇବା ପାଇଁ ଛୁଆ ବେଶୀ ଭଲ ପାଆନ୍ତି ମୁଁ ତ ମୁଁ ଦିନେ ୟୁଟ୍ୟୁବରେ ସର୍ଚ୍ଚ ମାରିକି ଦେଖୁଥିଲି ତ ମୁଁ ସେଇଠି ଦେଖିବା ପରେ ପିଠା କୁ କାଢ଼ିକି ମୁଁ ଦେଖିଲି ଯେ ସବୁ ଜିନିଷ ଆଣିକି ମୁଁ ସେ ୟୁଟ୍ୟୁବରେ ଦେଖିଲି ଯାହା ଯାହା ଜିନିଷ ଦରକାର ହୁଏ ସବୁ ଜିନିଷ ଆଣିକି ରଖିଲି ତ ମୁଁ ଗୋଟେ ପର୍ବ ହେଲା ତ ଧରାଯାଉ ରଜପର୍ବ ରଜପର୍ବରେ ମୁଁ ସେ ପିଠା କରିବା ପାଇଁ ଇଚ୍ଛା କଲି ୟୁଟ୍ୟୁବରେ ଦେଖିଦେଲେ ମୁଁ ସେ ସବୁ ଜିନିଷ ଆଣିକି ଘରେ ରଖିଲି ତା'ପରେ ସେ ପିଠା କରିବା ପାଇଁ ମୁଁ ଚାଉଳକୁ ନେଲି ଚାଉଳକୁ ବତୁରେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିକି ମୁଁ ସେ ପିଠା କରିବା ପାଇଁ ଲାଗିଲି ତା ପିଠା କରୁଥିଲି ତ କରିସାରିଲି ୟୁଟ୍ୟୁବରେ ଯାହା ଯାହା ଜିନିଷ ଦେଖିଥିଲି ଯାହା ଯାହା ସାମଗ୍ରୀ ଅଣା ହେଇଥିଲା ସବୁ ମିଶାଇକି ସେ ପିଠାକୁ କରିଲି ତ ସେ ପିଠା ଟିକେ ବି ଭଲ ଲାଗିଲା ନାହିଁ ତ ମୁଁ ଭାବିଲି ଏତେ ସବୁ ଖର୍ଚ୍ଚ କରିକି ମୁଁ ଏଇସବୁ ଜିନିଷ ଆଣିକି ମୁଁ କରିଛି ତ ଟିକେ ବି ଟେଷ୍ଟି ଲାଗିଲା ନାହିଁ ତ ଘରେ କହୁଛି କହୁଛି ଏଇ ମୁଁ ଏତେ ସବୁ ଖର୍ଚ୍ଚ କରିକି ଜିନିଷ ଆଣିଥିଲି ତ ମୋତେ ଟିକେ ବି ଟେଷ୍ଟି ଲାଗୁନି ତ ମୁଁ ୟାକୁ ଫିଙ୍ଗିମି ନା ପକାଇମି ନା କିସ କରିମି ନା ମୁଁ ୟାକୁ ଆଉ କିଛି ଜିନିଷ ମିଶାଇକି ଅଲଗା ପିଠା ତିଆରି କରିମି ତ ଘରେ କ୍ଷୀର ଥିଲା ତ କ୍ଷୀର ମିଶାଇଲି ନଡ଼ିଆ ଆଣିକି ମିଶାଇଲି ବାଦାମ ଚିନି ସବୁ ଆଣିକି ଆଉ ଥରେ ମିଶାଇକି ମୁଁ ତାକୁ ମଣ୍ଡା ପିଠା ତିଆରି କଲି ତ ମଣ୍ଡାପିଠା କରିସାରିକି ମୁଁ ଘରେ ସମସ୍ତଙ୍କ ଡାକିଲି ସମସ୍ତଙ୍କ ଏକାଠି ବସାଇକି ସମସ୍ତଙ୍କୁ ଖାଇବାକୁ ଦେଲି ସମସ୍ତେ କହୁଛନ୍ତି ତୁ ଏଇ ପିଠା କେମିତି ତିଆରି କଲୁ କେଉଁଠି ଦେଖିଲୁ କାହା ପାଖରୁ ଶିଖିଲୁ ତ ମୁଁ ନିଜେ କହିଲି ନା ମୁଁ ଏ ପିଠା ନିଜେ ହିଁ ତିଆରି କରିଛି କେମିତି ଲାଗୁଛି ସମସ୍ତେ କହୁଛନ୍ତି ବହୁତ ଭଲ ଲାଗୁଛୁ